ହେଲୋ ହେଲୋ କ'ଣ କରୁଛନ୍ତି ନିଜେ ଟିକେ ବସିଥିଲି ଏକା ଆଉ ଆଜ୍ଞା ଆମେ ସମସ୍ତେ ଯାଇଥିଲୁ ବାଲି ଯାତ୍ରା ବୁଲି ଆପଣ ଯାଇଥିଲେ ମୁଁ କ'ଣ କ'ଣ ହଁ ଭଲ ଲାଗିଲା ହଁ ସମୁଦ୍ର ସାଇଡ୍ ଯାଇଥିଲୁ ଆଉ ଆପଣ ଯାଇଥିଲେ ହଁ ଆଜ୍ଞା ଦେଖିଛୁ ହୁଁ ଆଉ କ'ଣ ନା ଚିହ୍ନୁଛନ୍ତି ନା ସେମିତି କହୁଛନ୍ତି ବା

ହଁ ଖାଇବା ପିଇବା କରି କରିଥିଲେ ନା ଏମିତି ପଳେଇ ଆସିଲେ ବା ହୁଁ ଆଉ ରାମ ଦୋଳିରେ ବସି ନାହାନ୍ତି ହଁ ହଁ ବସିଥିଲୁ ଡର ଲାଗିଲା ତ ଗୋଟେ ଥର ବୁଲିକି ଡର ଲାଗିଲା ଓହ୍ଲେଇ ପଇଲୁ

ହଁ ଡେକୋରେସନ୍ ବି ବହୁତ ଭଲ ହୋଇଥିଲା ତାଙ୍କର ଷ୍ଟେଜ୍ ଡେକୋରେସନ୍ଟା ତ ବହୁତ ବଢ଼ିଆ ହୋଇଥିଲା

ପ୍ରୋଗ୍ରାମ୍ ହଁ ଦେଖିଲୁ ପ୍ରୋଗ୍ରାମ୍ ଦେଖିକି ଆସିଲୁ ଆଉ ଆପଣ ଦେଖି ନାହାନ୍ତି କି ଆପଣ ଦେଖିଲେନି ଭଲ ହେଉଥିଲା ପ୍ତୋଗ୍ରାମ୍ ହୁଁ ହୁଁ ଆଉ କିଏ କିଏ ଯାଇଥିଲେ ଆମର ସେ ଭାଇ ବାପା ବୋଉ ଜେଜେ ମାଆ ଯାଇଥିଲୁ ଆଉ ଖିଆ ପିଆ ସରିଲାଣି

ନା ନା ମୁଁ ଦେଖିନି ଆଉ ଖାଲି ଆପଣଙ୍କୁ ହଁ ହଁ

ହୁଁ ହୁଁ ମୁଁ ତ ଗୋଟେ ସାଇଡ୍ ତ ପୂରା ପକେଇ ଦେଇଛନ୍ତି ରାମ ଦୋଳି ମାନେ ଯାହା ସବୁ ଖେଳଣା ଜିନିଷ ସବୁ ପକେଇ ଦେଇଛନ୍ତି ଆଉ ଗୋଟେ ସାଇଡ୍ ତ ପୂରା ଷ୍ଟେସନାରୀ ଫେସନାରୀ ଦୋକାନ ତ ପଡ଼ିଛି ଖାଇବା ଦୋକାନ ଆଉ ଗୋଟେ ସାଇଡ୍ରେ ପଡ଼ିଛି ଆଉ